ସଂସ୍କୃତି ଅନୁଯାୟୀ ଆମେ ଶାଢ଼ୀକୁ ବହୁତ ପ୍ରାଧାନ୍ୟ ଦେଉ ଶାଢ଼ୀ ପିନ୍ଧିବାକୁ ବହୁତ ଭଲ ଲାଗେ ବାହାରକୁ ଗଲେ ବି ବହୁତ ଭଲ ଲାଗେ ଶାଢ଼ୀ ପିନ୍ଧିଲେ ଆଜିକାଲିର ଯୁବପିଢ଼ି ପେଣ୍ଟ୍ ସାର୍ଟ୍ ପିନ୍ଧୁଛନ୍ତି ସମସ୍ତେ ସମାନ ହୋଇପାରିବେ କି ଆଁ ଯାହା ଯାହାର ଯେଉଁଟା ରୁଚି ସେ ସେଇଟା ପିନ୍ଧେ କିନ୍ତୁ ଶାଢ଼ୀ ଆମର ପ୍ରାଧାନ୍ୟ ଶାଢ଼ୀ କିନ୍ତୁ ଶାଢ଼ୀ କିନ୍ତୁ ଆମକୁ ବହୁତ ଭଲ ଲାଗେ ପିନ୍ଧିବାକୁ ଆମର ଏଇଠି ସମସ୍ତେ ଶାଢ଼ୀ ବି ପିନ୍ଧନ୍ତି ପେଣ୍ଟ୍ ସାର୍ଟ୍ ବି ପିନ୍ଧନ୍ତି ଯେଝା ରୁଚି ଅନୁଯାୟୀ ଯେଝା ପିନ୍ଧନ୍ତି ଆଉ ଓଡ଼ିଶାର ଓଡ଼ିଶା ସଂସ୍କୃତିର ପ୍ରଥମତ ଶାଢ଼ୀକୁ ଆମେ ବହୁତ ପ୍ରାଧାନ୍ୟ ଆମ ପରମ୍ପରା ଅଛି ଶାଢ଼ୀ ପିନ୍ଧିବା ଏଁ କିନ୍ତୁ ଶାଢ଼ୀ ପିନ୍ଧିଲେ ବହୁତ ଭଲ ଲାଗେ କୁଆଡ଼େ ବାହାରକୁ ଯିବାଆସିବା କରିବା ସମୟରେ ଶାଢ଼ୀଟେ ପିନ୍ଧିଥିଲେ ବହୁତ ସୁନ୍ଦର ଦେଖାଯାଏ ଆମେ ଶାଢ଼ୀକି ବହୁତ ପ୍ରାଧାନ୍ୟ ଦେଉ